ମୁଁ ଯେତେବେଳେ ଛୋଟ ହେଇଥିଲି ସେତେବେଳେ ମୁଁ ଜେଜେବାପା ଅଜା ଏମାନେ ସବୁ ମୁଦ୍ରା ଛୋଟ ଛୋଟ କଏନ୍ ମୁଦ୍ରା ଏଇସବୁ ରଖୁଥିଲେ ସେତେବେଳେ ମୁଁ ସେମାନଙ୍କୁ ପଚାରୁଥିଲି ଅଜା ଏସବୁ ରଖୁଛ ତୁମେ ଖାଲିଟାରେ କ'ଣ ପାଇଁ ସେ କହିଲେ ତୁ ଏବେ ବୁଝିପାରିବୁନି ସେ ସବୁ ତା'ର ମୂଲ୍ୟ ତୁ ଏବେ ବୁଝିପାରିବୁନି ତୁ ବଡ଼ ହ ବଡ଼ ହେଲେ ବୁଝିବୁ ମୁଁ କହିଲି କ'ଣ ଯେ ଏସବୁ ରଖିଛ ପୁରୁଣା କାଳିଆ ଜିନିଷ ଏସବୁ କ'ଣ ହବ ଏସବୁ ମୁଦ୍ରା ଆଉ ଚାଲିବନି ସେ କହିଲେ ନା'ରେ ତୁ ବୁଝିବୁ ଦିନେ ଆସିବ ଦେଖିବୁ ସେତେବେଳେ ତୁ ବୁଝିପାରିବୁ ସତକୁ ସତ ସେତେବେଳେ ଯେତେବେଳେ ଟାଇମ୍ ଆସିଲା ଏହିସବୁ ମୁଦ୍ରା ବହୁତ ବହୁତ ଜିନିଷ ବହୁତ କାମରେ ଲାଗିଲା ସେତେବେଳେ ପୁରୁଣା ଇଏରେ ରାଜା ଅଶୋକ ସମ୍ରାଟ ରାଜାମାନଙ୍କ ଇଏରେ ଲାଗୁଥାଏ ସେଇସବୁ ମୁଦ୍ରା ଏବେ ଏବେ ସେ ସବୁ ଅଲ୍ ନୂଆ ନୂଆ ହେଲାଣି ସେତେବେଳେ ତାଙ୍କର ମୁଦ୍ରା ସେସବୁ ବହୁତ କାମରେ ଏବେ ଆସୁଛି ତ ମୁଁ ସିନା ସେତେବେଳେ ବୁଝିପାରୁନଥିଲି ଏବେ ସେସବୁ ମୁଦ୍ରାକୁ ବହୁତ ଇଏରେ ଦିଆଯାଉଛି